ଅଗଷ୍ଟ ପନ୍ଦର ଦୁଇ ହଜାରେ ତେଇଶ ସେପ୍ଟେମ୍ବର ପାଞ୍ଚ ଦୁଇ ହଜାର ବାଇଶ ଦଶ ପାଞ୍ଚ ଉଣେଇଶହ ସତାଅଶୀ ନଭେମ୍ବର ଚଉଦ ଦୁଇ ହଜାର ସାତ ଜାନୁଆରୀ ଛବିଶ ଉଣେଇଶହ ପଞ୍ଚାନବେ